ହ୍ୟାଲୋ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଗୋଟେ ଅର୍ଡ଼ର କରିଥିଲି ଗୋଟେ ଖାଇବାଟା ହଁ ସେ ଅଠର କେମିତି କ'ଣ ଅଛି ଭଲ ଅଛି କେତେବେଳେ କ'ଣ ଆସିବ ଆଉ ଘଣ୍ଟାଟେ ପରେ ଏତେ ଡେରି ଲାଗିବ ପିଜ୍ଜାଟା ଏତେ ସମୟ ଲାଗିବ ଘଣ୍ଟାଏ ପରେ ଆଉ ସେଇଟା କେତେ କ'ଣ ସବୁ ଏକା ରେଟ୍ ତ ମୁଁ ଯେତିକି ରେଟ୍ରେ ଅର୍ଡ଼ର କରିଥିଲି ନା ତା'ଠୁ ଅଧିକ ଜି ଏସ୍ ଟି ୱଗେରା କୁଛ ଲେ ଲାଗିବ ନା ସେତିକି ତା'ହେଲେ ଆଉ ଡେଲିଭରି ଚାର୍ଜ ଆଉ ଡେଲିଭରି ଚାର୍ଜଟା ବୋଧେ ଲାଗିବ ନା ଆଚ୍ଛା ଆଉ ଘଣ୍ଟାଟେ ଭିତରେ ପହଞ୍ଚିଯିବ ତ ଠିକ ଠାକ୍ ସବୁ ଯାକ ଆସିବ ନା ଅଲଗା ଏବେ କ'ଣ ସବୁ ତିଆରି ଚାଲିଛି ନା ସରିଗଲାଣି ଯାହା ଅର୍ଡ଼ର ସିଫ୍ଟ ହେଇଗଲାଣି ଯେଉଁ ଖାଇବାଟା ନା ନା ପ୍ୟାକିଙ୍ଗ ହେଉଛି ଆଚ୍ଛା ପ୍ୟାକିଙ୍ଗ ହେଉଛି ତା'ହେଲେ ହଉ ଠିକ ଅଛି ଆଉ